ଆଗକାଳ ଲୋକମାନେ ମାଛ ଧରିବା ପାଇଁ ବହୁତ ଭଲ ପାଉଥିଲେ ହେଲେ ଏବେକା ଲୋକମାନେ ମାଛ ଧରିବା ପାଇଁ ଟୋଟାଲି ଆଗ୍ରହ କରୁନାହାଁନ୍ତି କାରଣ ଆଗ କାଳରେ ବହୁତ ମାନେ ଲୋକ ପରିଶ୍ରମୀ ମଧ୍ୟ ଥିଲେ ଏବେ ଆଉ ସବୁ ଲୋକ କେହି ମାଛ ଥରନ୍ତୁନି ଆଉ ଆଉ ଯେତେବେଳେ ବାତ୍ୟା ହୁଏ ବାତ୍ୟା ହେଇଥିଲା ବାତ୍ୟା ହୁଡ଼ୁହୁଡ଼ୁ ହଉ ୟସ ହଉ ଯାହା ଯାହା ବି ବାତ୍ୟା ହୁଏ ପାଣି ଆସେ ଗଛ ଲଥା ଗଛ ମଛ ଭାଙ୍ଗିଯାଏ ପାଣି ମାଡ଼ିଆ ଆସେ ଆଉ ସେ ପାଣିରେ ଲୋକମାନେ ମାନେ କିଛି କିଛି ଲୋକ ମାଛ ଧରିବାକୁ ଭଲ ପାଆନ୍ତି ଏବଂ ସେମାନେ ମାଛ ଧରନ୍ତି ଆଉ ଯେତେବେଳେ ପୋଖରୀରେ ମାଛ ଧରିଲା ବେଳେ ସେ ହ୍ରଦରେ ମାନେ ବହୁତ କଷ୍ଟରେ ମାଛ ଧରନ୍ତି ହ୍ରଦ ଖୋଲିକି ତାକୁ ପାଣି ପାଣି ମାନେ କାଢ଼ିକି ବହୁତ ମାନେ କଷ୍ଟରେ ମାଛ ଧରନ୍ତି